ମୋ ପସନ୍ଦଟି ଓଡ଼ିଆ ଶବ୍ଦର ରୁଢ଼ି ରୁଢ଼ି ହେଉଛି ମୋର ପସନ୍ଦ ବିପଦକୁ ଡାକି ଆଣିବା ଆ ବଳଦ ମୋତେ ବିନ୍ଧ ଉଷୁନା ଚାଉଳ ଗଜା ହେବା ଅସମ୍ଭବରୁ ସମ୍ଭବ ହେବା ଏହା ହେଉଛି ମୋତେ ବହୁତ ଭଲ ଲାଗେ ଓଡ଼ିଆ ମୋର ବ୍ୟକ୍ତା ହେଉଛି ଆମର ଗର୍ବ ଓଡ଼ିଆ ଭାଷାକୁ ଆମେ ବହୁତ ଭାବରେ ଗୁରୁତ୍ୱ ଦେଉ ସେଥିପାଇଁ ଆମକୁ ଓଡ଼ିଆ ଭାଷା ବହୁତ ଭଲ ଲାଗେ ଆମେ ଓଡ଼ିଆ ହୋଇଥିବାରୁ ଆମକୁ ଓଡ଼ିଆ ଭାଷା ବହୁତ ଭଲ ଲାଗେ ଓଡ଼ିଆ ହେଉଛି ଆମ ଗର୍ବିତ ଗର୍ବ ଆଉ ଓଡ଼ିଆ ଶବ୍ଦ ହିଁ ଆମେ ସବୁବେଲେ ସବୁଆଡ଼େ ବ୍ୟବହାର କରିଥାଉ ଓଡ଼ିଆ ହେଉଛି ଆମ ଗର୍ବ ଓଡ଼ିଆ ଭାଷାକୁ ଆମେ ଯେତେ ଗୁରୁତ୍ଵ ଦେଉ ଅଲଗା ଭାଷାକୁ ଆମେ ଏତେ ଗୁରୁତ୍ୱ ଦେଉନାହିଁ ଆମ ଓଡ଼ିଆ ଶବ୍ଦର ପ୍ରଥମ ଅର୍ଥ ହେଉଛି ଓଡ଼ିଆ ଓଡ଼ିଆ ହେଉଛି ଆମର ଗର୍ବିତ